ଭବିଷ୍ୟତରେ ଓଡ଼ିଶାରେ କଲା ଏବଂ ଶିଳ୍ପକେ ରାଜ୍ୟର ସଂସ୍କୃତି ଏବଂ ସମାଜକେ ବିକଶିତ କରିବ ବୋଲି ଆମେ ଭାବିପାରୁଛି କି ଯେମିତି ପ୍ରକାରରେ କଳା ଏବଂ ସଂସ୍କୃତି ବଢ଼ି ଚାଲିଛି ସେହିପରି ମୁଁ ଅନୁଭବ କରୁଛି ଯେ ତା'ର ଅଙ୍ଗ ଏକ ଉନ୍ନତ ଗୁଣବତ୍ତା ସୃଷ୍ଟି କରିବ